ବଲିଉଡ଼୍ ଟଲିଉଡ଼୍ ଭାରତରେ ଏକ ଫ୍ୟାସନ୍ ଟ୍ରେଣ୍ଡ୍ ଏଇଟା ସମସ୍ତଙ୍କୁ ପ୍ରଭାବିତ କରୁଛି ତ ତାଙ୍କ ଖାସ କରି ଟଲିଉଡ଼୍ର ହେଉଛି ଏଇଟା ଟ୍ରେଣ୍ଡ୍ ହେଇଗଲାଣି ଫ୍ୟାସନ୍ ଟ୍ରେଣ୍ଡ୍ ତାଙ୍କ ପୋଷାକ ବହୁତ କିଛି ଡିଫରେଣ୍ଟ୍ ଷ୍ଟାଇଲିଶ୍ ତ ମତେ ଭଲ ଲାଗେ କି ବଲିଉଡ଼୍ର ବଲିଉଡ଼୍ ଚଳଚ୍ଚିତ୍ରରୁ ସମାନ ପୋଷାକ ତିଆରି କରିବାକୁ ମୁଁ ଚେଷ୍ଟା କରୁଛି ତ ଏବେ ପିନ୍ଧୁଛି ତ ଆଗକୁ ବି ଚେଷ୍ଟା କରିବି ପିନ୍ଧିବାକୁ ସେଇ ବଲିଉଡ଼୍ର ପୋଷାକ ତ ଏବେକା ଯେଉଁ ଚଳଚ୍ଚିତ୍ର ଟଲିଉଡ଼୍ ଏବେ ବହୁତ କିଛି ଏବେ ତ ଫ୍ୟାସନ୍ ଟ୍ରେଣ୍ଡ୍ ସେଇଗୁଡ଼ା ହେଇସାରିଲାଣି ତ ସେଇ ଦେଖିକି ପୁରା ସେଇ ଯେଉଁ ଲୋକମାନେ ସେଇ କପ୍ ପୋଷାକ ଦେଖିକି କିଏ ଖରାପ ଭାବୁଛନ୍ତି ତ କିଏ ଭଲ ବି ଭାବୁଛନ୍ତି